ଯଦି ଗାଁରେ କାହାର କୌଣସି ଅଙ୍ଗ ଭାଙ୍ଗି ଗଲା ତେବେ ପ୍ରଥମତଃ ସେମାନଙ୍କର ସେମାନଙ୍କ ଅଙ୍ଗଟାକୁ ସୁରକ୍ଷା ଦବାପାଇଁ ଆମେ ପ୍ରଥମେ ତାକୁ ଏକ ଘରୋଇ ଉପଚାରରେ ଗୋଟିଏ ବାଡ଼ି ବାନ୍ଧି ତାକୁ ସଳଖ ରଖୁ ତା'ପରେ ସେହି ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେଇ ତାହାର ଯଥାଶୀଘ୍ର ତା'ର ଚିକିତ୍ସାକୁ ଆପଣାଇ ଥାଉ କାରଣ ତା'ର ପ୍ରଥମେ ତା'ର ଫଟୋ ବା ଏକ୍ସରେ ହେବ ଏକ୍ସରେ ହେଲାପରେ ତା'ର ଅଙ୍ଗର କ'ଣ ନଷ୍ଟ ହୋଇଛି ସେଇଟାକୁ ଡାକ୍ତର ଦେଖିବେ ଡାକ୍ତର ଦେଖିଲାପରେ ସେହି ଅନୁଯାୟୀ ତା'ର ଚିକିତ୍ସା କରିବେ ଏବଂ ଔଷଧ ଦେବେ